ଆଜ୍ଞା ଆମର ସବୁପ୍ରକାର ପରିବା ମିଳିବ ଆଳୁ ସାରୁ ବାଇଗଣ ଭେଣ୍ଡି ଟମାଟୋ ଆଉ ଫୁଲକୋବି ବନ୍ଧାକୋବି କଞ୍ଚାଲଙ୍କା ସବୁ ପ୍ରକାର ଭେରାଇଟିର ପନିପରିବା ମିଳିପାରିବ ଅଦା କିଲ ଅଦା କିଲୋ ପଚାଶି ଆଉ ଆମର ସବୁ ନଗଦ ତୋଳା ହେଇକି ଆସିକି ଦିଆହେଉଛି ବାଇଗଣ ତିରିଶ ଆଳୁ ପଚିଶ ଟଙ୍କା ଏତେ କ'ଣ ଆମେ କ'ଣ କମାଇପାରିବୁ ଆମର ତ ସବୁ ଫ୍ରେଶ୍ ପନିପରିବାଗୁଡ଼ା ସବୁ ନଗଦ ତୋଳା ହେଇକି ଆସୁଛି ଦିଆହେଉଛି ଆଉ ତା' ହେଲେ ଟମାଟୋ ହେଲା ଷାଠିଏ

ଏତେ କ'ଣ ଆମର ସବୁ ପନିପରିବା ଫ୍ରେଶ୍ ଆଉ ଦୋକାନରୁ ବୁଝିକି ଆସ ଦେଖିବ ସବୁ ଏଇ ଏକା ରେଟ୍ କହିବେ ଆମେ କମାଇବୁ ଅଳ୍ପ ପଇସା ଆଉ ଏଇ ପାଞ୍ଚ ଛଅ ପରସେଣ୍ଟ କମାଇବୁ ଆଉ ନାହିଁ ଏତେ ହବନି ଆମେ ପୁଣି ପେଟ ପୋଷିବୁ ନା ଆଉ ନାଇଁ ଆମର ସେଇ ପାଞ୍ଚ ପରସେଣ୍ଟ କମାଇପାରିବୁ ଆଉ ଅଧିକ କମାଇଲେ ଆମକୁ ତ ଆମ ପେଟ ପୋଷିବ ଆମେ କେମିତି ପୋଷିବୁ ହଁ ହଉ ଛଅ ହୋମ୍ ଡେଲିଭେରି ହଁ ଫୋନ୍ ପେ ଅଛି ହଁ